ମ୍ୟାଡ଼ାମ୍ ନମସ୍କାର ହଁ ଏ ଡ୍ୟୁଟିରୁ ଏବେ ତ ଖାଇବା ପାଇଁ ଇଏ ହେଇଛି ଖାଇବା ପାଇଁ ଯିବୁ ଆଉ ଆପଣ ଖାଇସାରିଲେଣି ନା ତା'ହେଲେ ଏବେ କାମ କେମିତି ଚାଲିଛି ଆପଣଙ୍କ ବ୍ୟାଙ୍କ୍ରେ

ଆଉ ଏଥର ତା'ହେଲେ ମାନେ ବ୍ୟାଙ୍କ୍ରେ ଭିଡ଼ ହେଉନି ହାଲୁକାରେ ହେଇଯାଉଛି କାମ ନାଇଁନା ଓହଃ ଆମର ବି ଏଠି ସବୁ ନୂଆ ନୂଆ ମେସିନ୍ ଯେଉଁ ଲାଗିଛି ସେ ମେସିନ୍ ଲାଗିବା ଦ୍ଵାରା ସବୁ କିଛି ହାଲୁକାରେ ହେଇପାରୁଛି ଆଉ ଅପ୍ ଟୁ ଡେଟ୍ ବି ତ ମେସିନ୍ କରିଦେଉଛି ନା ତ ଲୋକମାନେ ଅପ୍ ଟୁ ଡେଟ୍ କରିବା ପାଇଁ ଯେଉଁ ଭିଡ଼ ଜମାଉଥିଲେ ବ୍ୟାଙ୍କ୍ରେ ଭିଡ଼ ହେଉଥିଲା ସେ ଟାଇପ୍ର ଭିଡ଼ ଆଉ ହେଉନାହିଁ ଏଥର ତ ସେମାନେ ସବୁ ମେସିନ୍ରେ ତ ଅପ୍ ଟୁ ଡେଟ୍ କଲେଣି ତା'ପରେ ଦେଖିଲେ କେତେ ପଇସା ଲାଗିଛି କ'ଣ ଲାଗିଛି ଦେଖିଲେ ବି କୋଡ଼ିଏ ହଜାର ତଳକୁ ଲାଗିଛି ସେମାନେ ଏଟିଏମ୍ରୁ ଅପ୍ ଟୁ ଡେଟ୍ କଲେ ଏ କାଢ଼ିଲେ କାଢ଼ି ନେଇକି ତାଙ୍କର ଚାଲିଗଲେ ଯଦି ବେଶୀ ଆମାଉଣ୍ଟରୁ କାଢ଼ିବା ପାଇଁ ହେଉଛି କାଢ଼ୁଛନ୍ତି ଆଉ ବ୍ୟାଙ୍କ୍ ଏଥର ଟିକିଏ ଫାଙ୍କା ରହୁଛି ଟିକିଏ ହାଲୁକା ହେଇଛି ମେସିନ୍ ସବୁ ନୂଆ ନୂଆ ଲାଗୁଛି ଆଉ

ହେଉ ମାଡ଼ାମ୍ ଆଉ ଏମିତି ସବୁ ତା'ହେଲେ ହାଲୁକାରେ ହେଇଯାଉଛି ଏଥର ଟିକିଏ ସହଜ ହେଇଯାଇଛି ବ୍ୟାଙ୍କ୍ କାମ ଟିକିଏ ବି ନାଇଁନା ଆପଣଙ୍କ ପାଇଁ ଖାଇ ଆସିଲା ପରେ ଆପଣ ଦେଖିବେ ନାଇଁ ନା କ'ଣ ହେଉଛି କ'ଣ ନାହିଁ ଏଥର ଖାଇ ଆସିଲାପରେ ବି ତ ଭିଡ଼ କମ୍ ରହୁଛି ବ୍ୟାଙ୍କ୍ରେ ଆଉ ଲୋକମାନେ ତ ଆସୁଛନ୍ତି ତାଙ୍କ ନିଜ ନିଜ କାମ କରିକି ଯାଉଛନ୍ତି ଆଉ ସହଜ ଟିକିଏ ହେଉଛି ଆଗ ଅପେକ୍ଷା ଆଗର ଯେଉଁ ସବୁ ଭିଡ଼ ଜମୁଥିଲା ଏଥର ସେମିତି ଆଉ ହେଉ ନାହିଁ ଆପଣଙ୍କ ବ୍ୟାଙ୍କ୍ରେ କେତେ ଲୋକ ଆସୁଥିଲେ ଆସୁଛନ୍ତି ଏବେ ଆଗ ଅପେକ୍ଷା ବେଶୀ ନା କମ୍ ଲୋକ କେତେ ଖଣ୍ଡେ ଲୋକ ଆସୁଛନ୍ତି ଏଥର ତ ବ୍ୟାଙ୍କ୍ରୁ ଯେଉଁ ପଇସା ସବୁ ଏଟିଏମ୍ରୁ କାଢ଼ି ନେଇଯାଉଛନ୍ତି ଲୋକମାନେ ଆଉ ବ୍ୟାଙ୍କ୍ରେ କ'ଣ ପାଇଁ ଭିଡ଼ କରିବେ କୁହନ୍ତୁ ତ ଲୋକମାନଙ୍କ ବ୍ୟବହାର କେମିତି ଅଛି ଆପଣଙ୍କ ଷ୍ଟାଫ୍ମାନଙ୍କ ମଧ୍ୟରୁ କଷ୍ଟମର୍ମାନେ ବି ତ ଭଲ ବ୍ୟବହାର କରୁଥିବେ ନା ଆପଣମାନଙ୍କୁ କହୁଛି କଷ୍ଟମର୍ ଆସିଲେ ଚା'ଫା ଦେଉଛନ୍ତି ନା କ'ଣ ଆପଣମାନଙ୍କୁ କଷ୍ଟମର୍ମାନଙ୍କୁ ଚା' ଦେଉଛନ୍ତି ନା କ'ଣ ଆମର ଏପଟେ ଦେଉଛନ୍ତି ନା ସେଥିପାଇଁ ଆପଣଙ୍କୁ କହିଦେଉଛି ହେଉ ଆଉ ତା'ହେଲେ ଆପଣ ଏବେ ଖାଇକି ଆସିଲେଣି ନା ଖାଇବା ପାଇଁ ଯିବେ ତା'ହେଲେ ଏବେ ଯେଉଁ କଷ୍ଟମର୍ ଅଛନ୍ତି ବେଶୀ ଅଛନ୍ତି ନା କମ ଅଛନ୍ତି ଖାଇକି ଆସିବା ପରେ କେତେ ସମୟ ଆପଣ ରହିବେ ବ୍ୟାଙ୍କ୍ରେ ନା ରିଟର୍ନ କରିଦେବେ ଘରକୁ ହଁ ତ ମ୍ୟାଡ଼ାମ୍ ମୁଁ କହୁଥିଲି ଯେ ଆମ ଏପଟେ ତ ମାନେ କଷ୍ଟମର୍ମାନେ କି ଷ୍ଟାଫ୍ମାନେ ବହୁତ ଭଲ ବ୍ୟବହାର କରୁଛନ୍ତି ବନ୍ଧୁତାର ସହିତ ବ୍ୟବହାର ବହୁତ ଭଲ ଇଏ କରିଛନ୍ତି ସେଥିପାଇଁ ଆପଣଙ୍କୁ କହୁଥିଲି ଯେ ଆପଣଙ୍କର ସେଠି କେମିତି ଚାଲିଥିବ ଆମର ଏଠି ବି ଷ୍ଟାଫ୍ମାନେ ଭଲ କଥାବାର୍ତ୍ତା ଭଲ ସବୁକିଛି ଭଲ ଚାଲିଛି ଆଉ ହଁ ନୂଆ କଷ୍ଟମର୍ ବି ଆସୁଛନ୍ତି ନୂଆ ଏକାଉଣ୍ଟ ଖୋଲା ହେଉଛି ନୂଆ ଏକାଉଣ୍ଟ ଖୋଲିବା ପାଇଁ ବି ଏଥର ପ୍ରୋବ୍ଲେମ୍ ହେଉନି ନୂଆ ଏକାଉଣ୍ଟ ବି ଜଲ୍ଦି ସେମାନେ ପାଇପାରୁଛନ୍ତି ଏ ଟି ଏମ୍ ସହିତ ବି ପାଇ ପାରୁଛନ୍ତି ଯିଏ ଯେମିତି ଆପ୍ଲାଏ କରୁଛନ୍ତି ସେମିତି ପାଇ ପାରୁଛନ୍ତି ବହୁତ ଭଲ ହେଇଛି ତାଙ୍କ ପାଇଁ

ସେକଥା ମୁଁ କହୁନଥିଲି ମ୍ୟାଡ଼ାମ୍ ଇଏ କହୁଛି ଯେଉଁ ଏଇ ନୂଆ ଏକାଉଣ୍ଟ ଧରାଯାଉ ଆପଣଙ୍କ ବ୍ୟାଙ୍କ୍ରେ କିଏ ଖୋଲିବେ ତାଙ୍କ ପାଇଁ କି ପ୍ରୋବ୍ଲେମ୍ ହେଉଛି କି ଅସୁବିଧାର ସମ୍ମୁଖୀନ ସେମାନେ ହେଉଛନ୍ତି କି ଯାହା ହେଉ ଏଥର ଟିକିଏ ସହଜ ହେଇଯାଇଛି ସମସ୍ତଙ୍କ ପାଇଁ କଷ୍ଟମର୍ ବି ଭଲରେ କରିପାରୁଛନ୍ତି ସବୁ କାମ ଆମେ ବି ଷ୍ଟାଫ୍ମାନେ ବି ସବୁ ଭଲରେ ତାଙ୍କୁ ସବୁ ସୁବିଧା ସୁଯୋଗ ଦେଇପାରୁଛୁ ସେଥିପାଇଁ ଖୁସି ହେବା କଥା ଆଜ୍ଞା ଆଜ୍ଞା ସେଇଟା ହିଁ ତ କହୁଥିଲୁ ଆଜ୍ଞା ଆଜ୍ଞା